ହଁ ମୁଁ ସନ୍ତରଣ ମିଟ୍ କିମ୍ବା ପ୍ରତିଯୋଗିତାରେ ଭାଗ ନେଇଛି ଆମ ଆମ ସାଙ୍ଗମାନଙ୍କ ସହିତ ସନ୍ତରଣ ଦୌଡ଼ରେ ଆମେ ବହୁତ ପରିମାଣରେ ପହଁରିଛୁ ଯେହେତୁ ନଈରେ ଅନେକ ଜାଗାରେ ସନ୍ତରଣ କ୍ଷେତ୍ରରେ ଦୌଡ଼ିବାର ସାଙ୍ଗମାନଙ୍କ ସହିତ ଅନେକ ପରିମାଣରେ ମଜା ଅନୁଭୂତି ହୋଇଥାଏ ଯାହା ଯାହାକି ଆମେ ବହୁତ ଭଲ ସେଇ ଜିନିଷକୁ ନେଇ ଆମେ ସମସ୍ତେ ସାଙ୍ଗସାଥି ମେଳରେ ତାହା ଆମେ ନଈ ଆମ ଗାଁ ପୋଖରୀ କିମ୍ବା ଆମ ଗାଁ ନଈରେ ଆମେ ଏହିସବୁ କରିଥାଉ ଯେହେତୁ ଆମ ଏଇଆଡ଼େ କୌଣସି ସୁଇମିଂ ପୁଲର ବ୍ୟବସ୍ଥା ନାହିଁ କିମ୍ବା କୌଣସି ଇଏ ଜିନିଷର ବ୍ୟବସ୍ଥା ନାହିଁ ଯେହେତୁ ଆମେ ନଈରେ କିମ୍ବା ବନ୍ଧରେ ଯାଇକି ଆମ ସାଙ୍ଗସାଥିମାନଙ୍କ ସହିତ ଆମେ ସନ୍ତରଣ ଦୌଡ଼ କରିଥାଉ ସେଇ ସେହି ସ୍ମୃତି କିମ୍ବା ସେହି ଜିନିଷଟା ବହୁତ ଭଲ ଥିଲା